ମୁଁ ଥରେ ଭୁବନେଶ୍ୱର ବୁଲିବାକୁ ଯାଇଥିଲି ଗୋଟିଏ କ୍ୟାବ୍ରେ ହେଲେ କ୍ୟାବ୍ ଡ୍ରାଇଭର୍ଟା ଏତେ ଭଲ ଥିଲା ଯେ ମୁଁ ଭୁବନେଶ୍ୱର କେବେ ହେଲେ ଯାଇନଥିଲି ଫାର୍ଷ୍ଟ ଥର ଯାଇଥିଲି କିନ୍ତୁ ମୁଁ କିଛି ଜାଣିନଥିଲି ସେ ସହର ବିଷୟରେ କ୍ୟାବ୍ ଡ୍ରାଇଭର୍ଟା ମୋତେ ସେ ସହରକୁ ଭଲ ଭାବରେ କେଉଁଠି କ'ଣ ରେଷ୍ଟୁରାଣ୍ଟ ଅଛି କେଉଁଠି କ'ଣ କେଉଁ ଦୋକାନ ଅଛି ସବୁ ମୋତେ ଚିହ୍ନାଇଲେ କେଉଁ ହୋଟେଲଟା ଭଲ ଅଛି ଖାଦ୍ୟ ଖାଇପାରିବ ଭଲରେ ଚିହ୍ନାଇଲେ ଯିବାବେଳେ ଭଲ ଭାବରେ କଥାବାର୍ତ୍ତା ହେଲେ ସବୁ ବ୍ୟବହାର ତାଙ୍କର ଏତେ ଭଲ ଥିଲା ଯେ କେଉଁ ଏମିତି ଆଜିକାଲି ଦେଖିବାକୁ ମିଳିବନି ଯେ ଏତେ ଭଲ ଡ୍ରାଇଭର୍ଟି ମିଳିବ ବୋଲି ତାଙ୍କେ ମୋ ସହିତ ସହିତ ଯାଇ ହୋଟେଲରେ ଚିହ୍ନାଇ ଦେଲେ ଯେ ଏଇଠି ଭଲ ରେଷ୍ଟୁରାଣ୍ଟଟି ଅଛି ସେଇଠି ଯାଇକରି ଖାଅ ବୋଲେ ହୋଟେଲଟା ଭଲ ଅଛି ଭଲ ଖାଦ୍ୟ ମିଳିବ ଡ୍ରାଇଭର୍ଟା ଏତେ ଭଲ ଥିଲା ଯେ